ରିସେଣ୍ଟଲି ଓଡ଼ିଶା ଏକ କ୍ରୀଡ଼ା ଆୟୋଜନ କରିଥିଲା ବା ସ୍ପନ୍ସର୍ କରିଥିଲା ଯେଉଁଟା କି ଥିଲା ହକି ହକିକୁ ଆମେ ବଢ଼ାବା ଦେଇକି ଆମେ ତାକୁ ସ୍ପନ୍ସର୍ କରିଥିଲେ ଏହା ଫେରେ ପଇସା ଖର୍ଚ୍ଚ କରିଥିଲେ ତ ସାଧାରଣତଃ ଓଡ଼ିଶା ସରକାର କ୍ରୀଡ଼ା ଇଭେଣ୍ଟ୍ ଅର୍ଗାନାଇଜ୍ କରିଥାଏ ଯେଉଁଟା କି ଆମର କଳିଙ୍ଗ ଷ୍ଟାଡିୟମ୍ ଅଛି ସେହିଠାରେ ସେମାନେ ଆୟୋଜନ କରଥାନ୍ତି ତ ତା'ର ସିଟ୍ କାପାସିଟି ଥାଏ ତିରିଶରୁ ଚାଳିଶ ହଜାର ଲୋକ ବସିପାରିବେ ଆଟ୍ ଏ ଟାଇମ୍ ବସିକି ନିଜ ଖେଳକୁ ଏଞ୍ଜୟ୍ କରିପାରିବେ ଖେଳକୁ ଦେଖିପାରିବେ ସେଠାରେ ସାଧାରଣତଃ ଦେଶ ବିଦେଶରୁ ଖେଳାଳି ଆସିକି ଖେଳିଥାନ୍ତି ସେହି ସ୍ଥାନରେ ବେସିକାଲି ଆମର ଫୁଟବଲ୍ ହକି ମ୍ୟାଚ୍ କରାଯାଇଥାଏ ସେଠାରେ ଦେଶ ବିଦେଶରୁ ଆସି ଆମର ହକି ଖେଳିଥାନ୍ତି ଆମର ଏବେ ରିସେଣ୍ଟଲି ହକି ଓ୍ୱାର୍ଲ୍ଡ କପ୍ ବି ଆୟୋଜନ ହୋଇଥିଲା ଯେଉଁଟା କି ଓଡ଼ିଶାରେ ଆମର ଖେଳ ଯାଇଥିଲା ହକି ଖେଳା ଯାଇଥିଲା ଯେଉଁଠାରେ ଯଦି ଓଡ଼ିଶା ସରକାର କ୍ରୀଡ଼ା ଇଭେଣ୍ଟ୍ କରୁଛି ସିଏ ଏକ ଦେଶରେ ନିଜର ନା ସୃଷ୍ଟି କରିପାରୁଛି ନିଜ ପରିଚୟ ସୃଷ୍ଟି କରିପାରୁଛି କି ନାଇଁ ଦେଶରେ କିଛି ଏମିତି ଏକ ରାଜ୍ୟ ଅଛି ଯେ ନିଜକୁ ଅନ୍ୟ ନିଜକୁ ଗହଳିମାନଙ୍କ ମଧ୍ୟରୁ ବାହାରିକି ନିଜକୁ ପ୍ରେଜେଣ୍ଟ କରିପାରୁଛି